ମାଛ ଯେଉଁମାନେ ମାରନ୍ତି ସାଧାରଣତଃ ସେ ମତ୍ସଜୀବିି ହେଇଥାନ୍ତି ସେମାନେ କ'ଣ କରନ୍ତି ନା ତାଙ୍କର ବେଉସା ମାଛ ମାରିବାର ବେଉସା ସେମାନେ ସେଇ ଆଞ୍ଚଳିକ ପରିବେଶ ପରିସ୍ଥିତି ସେଠିକାର ଜଳବାୟୁକୁ ଦେଖି ସେମାନେ ସମୁଦ୍ର ମଧ୍ୟ ଯାଆନ୍ତି କେଉଁଠି କେଉଁ ଏରିଆରେ କେଉଁ ପାଣି ଅଛି କେଉଁ ପାଣିରେ କେଉଁଠି ଜାଲ ବିଛେଇଲେ ମାଛ ପଡ଼ିବେ ସେମାନଙ୍କୁ ସେ ସେ କଥା ବେଶ୍ ଭାବରେ ଜଣା ସେମାନେ ଗଭୀର ସମୁଦ୍ରକୁ ଯାଆନ୍ତି ତିନି ଦିନ ପାଞ୍ଚ ଦିନ ଦଶ ଦିନ ପନ୍ଦର ଦିନରେ ବି ଫେରନ୍ତି ସେମାନେ ସେଇ କାମ କରିକରି ଅଭ୍ୟସ୍ତ ହୋଇଗଲେଣି ସେମାନେ କ'ଣ କ'ଣ ଜାଣିପାରନ୍ତି ଯେ ଏଇ ଜାଗାରେ ଏଇ ସମୟରେ ଜାଲ ବସେଇଲେ କି ଜାଲ ବିଛେଇଲେ ଏଇ ଟାଇପ୍ର ମାଛ ମିଳିବ ଆଉ ଯୋଉ ଟାଇପ୍ର ମାଛ ସେମାନେ ବହୁ ମୂଲ୍ୟରେ ବିକ୍ରି କରନ୍ତି ବେଳେବେଳେ ଯେତେବେଳେ ବର୍ଷା ଦିନ ଆସିବ ହୁଏତ ସେଇଟା ଆଷାଢ଼ ଶ୍ରାବଣ ମାସ ମଧ୍ୟବର୍ତ୍ତୀ ସମୟ ସେମାନେ ଜାଣିଥାନ୍ତି ଏଇ ସମୟରେ ଯେ ଏଇ ଜାଲଟା ବିଛେଇଲେ କିଛି ଇଲିଶି ମାଛ ପଡ଼ିବ ଯୋଉଟା ସର୍ବାଧିକ ରେଟ୍ରେ ଆମ ଦେଶରେ ବିକ୍ରି ହେଇଥାଏ ସାରା ଦେଶ ବିଦେଶକୁ ରପ୍ତାନି ମଧ୍ୟ ହେଇଥାଏ ଆଉ ସେଇ ମାଛ ବିକ୍ରି କରି ସେମାନେ ତାଙ୍କର ଲାଭାନିତ ହେବା ଦ୍ୱାରା ଆମ ସରକାର ମଧ୍ୟ ସେ କିଛି ଟ୍ୟାକ୍ସ ସଂଗ୍ରହ କରନ୍ତି ଆଉ ସେଇ ମାଛ ଯିଏ ମାରନ୍ତି ସେମାନେ ସାଧାରଣତଃ ପ୍ରଫେସନାଲି ହୋଇଥାନ୍ତି ସମସ୍ତେ ଲୋକ ସେ ବିଷୟରେ ତାଙ୍କର ଧାରଣା ନଥିବ ଜ୍ଞାନ ନଥିବ ଯାହାର ଜ୍ଞାନ ଥିବ ସେଇମାନେ ମାଛ ମାରିବା ପାଇଁ ଯାଆନ୍ତି ଆଉ ମାଛ ପାଗ ଯୋଗ ଦେଖିକି ଜାଲ ବିଛାନ୍ତି ଆଶା ଅନୁଯାୟୀ କେତେବେଳେ ବି ପଡ଼େ କେତେବେଳେ ବି ପଡ଼େନି ଆଉ ମାଛ ସାଧାରଣ ଲୋକ ସେ ବିଷୟରେ ଅନବିଜ୍ଞ କେବଳ ପ୍ରଫେସନାଲ୍ ଯେଉଁମାନେ ସିପିଂରେ ଯାଆନ୍ତି ସେଇମାନେ ଜାଣିଥାନ୍ତି ସମସ୍ତ ମାଛ ମାରିବାର କାଇଦା ଆଉ କଟକଣାକୁ